ମୁଁ ଯେତେବେଳେ କୌଣସି ତରକାରୀ ହେଉ କିମ୍ବା ଖାଦ୍ୟ ଜିନିଷ ପ୍ରସ୍ତୁତ କରେ ସାଧାରଣତଃ ଯେମିତି ଯୋଉଁ ଲୋକମାନଙ୍କ ପାଇଁ ରୋଷେଇ କରିଥାଏ ସେମାନଙ୍କୁ ଯେମିତି ଭଲ ଲାଗିବ ସେହି ହିସାବରେ ମୁଁ ରୋଷେଇ କରିଥାଏ ଯଦି ମୁଁ ଯଦି ରୋଷେଇଟା କରିବି ଯଦି ଅନ୍ୟ ଲୋକକୁ ଯଦି ଭଲ ନ ଲାଗିବ ତାହେଲେ ସେମିତି ରୋଷେଇ କରିକି ମୋ ଲାଭ କଣ ସେଥିପାଇଁ ସମସ୍ତ ଯେମିତିକି ଖାଇସାରିଲା ପରେ କହୁଥିବା ଦରକାର ଯେ ହଁ ରୋଷେଇଟି ଭଲ ହେଇଛି ଏଥିପାଇଁ ମୁଁ ଅନ୍ୟର ସ୍ୱାଦ ହିସାବରେ ମୁଁ ମୋ ରୋଷେଇକୁ ପ୍ରସ୍ତୁତ କରିଥାଏ